ଆଜ୍ଞା ମୁଇଁ ଜାନିଚେଁ ନବୀନ୍ ପଟ୍ଟନାୟକ୍ଙ୍କୁ ସେମାନେ ତ ଇହାଦେ ଅଛନ୍ ମୁଖ୍ୟମନ୍ତ୍ରୀ ଅଛନ୍ ଆଉ କିଛି ତ କାମ୍ ଏନ୍ତା ଭଲ୍ କାମ୍ ନି କରିନ୍ ଯେ କିହେ ତାକୁ ତାର୍ମାନେ ଭଲ୍ ନେଇ ବଲ୍ବାର୍ ଆଉ ସବୁ ଖରାପ୍ କଥାମାନେ କହୁଚନ୍ ଖରାପ୍ ବୋଲି ଭାବୁଚନ୍ ଆଉ ତ କିଛି ଭଲ୍ କାମ୍ଟେ କରି ହିଁ ନାଇଁ ଏତ୍କି ଦିନ ତକ୍ ରହଲେ ବି ଆଉ ଡବଲ୍ ଇଲେକ୍ସନ୍ ଲଡ଼୍ବାର୍କେ ବି ଚାହୁଁଚନ୍ ବଟ୍ ତାକର୍ କାମ୍ର ଲାଗି ଏହା ଜନା ପଡ଼ୁଛେ ଯେ ସେମାନେ ଏହାଦେ ଆଉ ଇଲେକ୍ସନ୍ରେ ବି ଉଠିନି ପାରନ୍ ଖରାପ୍ କାମ୍ ମାନେ କରିଚନ୍ ସବୁ କେହେନ୍ କାମ୍ରେ ସକ୍ସେସ୍ ନି ହେଇପାରି ଯେତ୍କି ବି କାମ୍ ଷ୍ଟାର୍ଟ୍ କରିଚନ୍ ଆଉ ସବୁ କାମ୍ ମାନେ ଅଧା ରହିଯାଇଛେ କ୍ଲିଅର୍ ନି ହେଇ କେହେନି କାମ୍ ରୋଡ଼୍ କାମ୍ଟେ ତ ବି ଭଲ୍ କରିନି ପାର୍ଲେ କେହେନୁ ବଟ୍ ଇଟା ଇଲେକ୍ସନ୍ ପାସ୍କେ ଆସ୍ଲା କିି ଇଟା ଟିକେ ଟିକେ ସବୁଆଡେ ଟିକେ ଟିକେ କରିଚନ୍ ସେଥିଲାଗି କେହି ତାହାକୁ ଭଲ୍ ନି ବଲ୍ବାର୍ କେହି ତାହାକୁ କେହି ଇଟା ସମ୍ମାନ୍ ନିଦେବାର୍ ତାହାକର ଚିହ୍ନା ଯେନ୍ଟା ଅଛେ ଶଙ୍ଖ ଚିହ୍ନା ଶଙ୍ଖ ଚିହ୍ନାକେ ତ କେହି ବି ଇଟା ତାମାନେେ ରେସ୍ପେକ୍ଟ ନି ଦେବାର୍ ଯେ ଯେନ ଦେଖ୍ଲେ ସେଟାକେ ମେଟେଇ ଦଉଚନ୍ କିମ୍ବା ଚିରି ଦଉଚନ୍ ଆଉ କାଣା କାଣା ବି କରୁଚନ୍ ସେମାନେ ସେତ୍କି ଖରାପ୍ କାମ୍ମାନେ କରିଚନ୍ ଆଉ ତ ବେଶୀ କିଛି ନି କହେଁ